କଳା କଳା ମାନେ ବହୁତ ପ୍ରକାର ଇଏ ଅଛି ସାହିତ୍ୟ କଳା ଅଛି ବା ମାନେ ବାଜା ବଜେଇବାର ବି ସିଏ ବି ଗୋଟେ କଳାକାର କୁହନ୍ତି କଳା ମାନେ ଅନ୍ୟାନ୍ୟ ବହୁତ ପ୍ରକାର ଭାଷାରେ କଳା ବି କୁହାଯାଏ ତେଣୁ କଳା ଗୋଟିଏ ଏମିତିଆ ଜିନିଷ ଯାହାଦ୍ୱାରା କି ଦେଶରେ ସମସ୍ତଙ୍କ ପାଖରେ କିଛି କିଛି କିଛି କିଛି ଭାବରେ କଳା ବି ବ୍ୟବହୃତ ହେଉଛି ବିଭିନ୍ନ ପ୍ରକାରର ବି କଳା ବ୍ୟବହାର ହେଉଛି ତେଣୁ ଆମେ ବି ସେଇ ଭଳି ଗୋଟେ କଳା ବିଷୟରେ ଆମେ ଇଏ କରୁ ବାଜା ବଜାଉ କିମ୍ବା ଗୀତ ଗାଉ କିମ୍ବା ଇଏ କରୁ ଗୋଟେ ସଂଗଠନ କରିଛୁ ତେଣୁ ଭାଗବତ ବି ଆମେ କରୁ ଭାଗବତଙ୍କ ଭିତରେ ବି କଳା ଅଛି ଭାଗବତ ପଢ଼ି ସାରିବା ପରେ ଆମର ଭାଗବତକୁ ଯେ ରକମ ଆମର କୁହାଯାଏ ନାରାୟଣଂ ନମସ୍ପୃତ୍ୟମ୍ ନ ରହୁ ଜୈବି ନରୋ ତମମ୍ ଦେବୀ ସରସ୍ଵତୀ ବ୍ୟାସ ତତ୍ୱ ଜୟମୁଦିରତେ ମୁକକଂର ତିବାତାଳ ଚକୃପାତମଃ ବନ୍ଦେ ପରମାନନ୍ଦ ମାଧବଂ